ହ୍ୟାଲୋ

ଆମର ଗୋଟେ ଗାଡ଼ି ଦରକାର ଥିଲା ଆଉ ତୁମେ ତ ଗାଡ଼ି ତ ଭଡ଼ାକୁ ଲଗାଉଛ ଆଉ ଆମର ଗୋଟେ ଗାଡ଼ି ତିରିଶ ତାରିଖ ଦିନ ଆମେ ଟିକେ ସପରିବାର ଯିବୁ ଆମର ଧାନ କୋଜି ଜଗନ୍ନାଥ ମନ୍ଦିରକୁ ଯିବୁ ଜଗତସିଂହପୁର ଆମକୁ ଗୋଟେ ଗାଡ଼ି ଦେଇଥାନ୍ତ ଏ ତ ଖରା ତ ହେଉଛି ଆଉ ତିରିଶ ତାରିଖ ଦିନ ସକାଳୁ ବେଳାବେଳି ଟିକେ ଯାଇଥାନ୍ତୁ ବାହାରିବୁ ଆମେ ସାତଟା ବେଳକୁ ବାହାରି ଯିବା ଆଉ ସେଠି ପ୍ରସାଦ ହେରିକା ପାଇ ଟିକେ ଜଗନ୍ନାଥଙ୍କ ଦର୍ଶନ କରି ପ୍ରସାଦ ପାଇବା ପାଇକିରି ଅପରାହ୍ନରେ ଫେରିବା ଆଉ ଆଉ କେତେ କ'ଣ ଭଡ଼ା କ'ଣ ଆଉ କେତେ ଟଙ୍କା ଭଡ଼ା କହୁନାହାନ୍ତି ନାଇଁ ଟିକେ କମ୍ ଟିକେ କରିବେ ଆଉ ଏତେ ଇଏ କଲେ କେମିତି ହ ହଉ ଅଟୋରେ ଆମେ ପରିବାର ତ ଯିବୁ ପାଞ୍ଚ ଛଅଜଣ ଯିବୁ ଆଉ ଆଉ ଟିକେ ଗାଡ଼ିଟା ଟିକେ ଦରକାର ଆଉ ହଁ ହଁ ଗାଡ଼ି ଦୁଇ ତିନିଟା ହବ ଗାଡ଼ି ଦି ତିନିଟା ହବ ଗାଡ଼ି ଆମେ ଟିକେ ରହିବୁ ସେଠି ଜଗନ୍ନାଥଙ୍କ ଦର୍ଶନ କରିବୁ ଟିକେ ବେଢ଼ା ବୁଲିବୁ ଆଉ ସେଠି ପ୍ରସାଦ ପାଇବୁ ଫେରିଲାବେଳକୁ ଟିକେ ଲେଟ୍ ହବ ଆଉ ଆଚ୍ଛା ହଉ ଦୁଇ ହଜାର ଟଙ୍କା ଇଏ ହବ ଆଉ କଥା ହଁ ଆଉ ଆପଣ ସେଇୟା ହେଲା ଆଉ ଆପଣ ସେଇ ସମୟକୁ ସାତଟା ବେଳକୁ ଆମେ ଯିବା କାହିଁକିନା ଖରାଟା ଅତ୍ୟଧିକ ହେଉଛି ଆଉ ତିରିଶ ତାରିଖ ଦିନ ସାତଟା ବେଳକୁ ଆମେ ବାହାରିବା ଆଉ ବାହାରିବା ଏବଂ ଜଗନ୍ନାଥଙ୍କୁ ଦର୍ଶନ କରି ଫେରିବା ଆଉ ହଉ ରହୁଛି ମନେକରି ଏଇଟା ଦାୟିତ୍ୱ କଥା ଆମେ ପୁରା ଆମର ସ୍ଥିର ହେଇଛି ତିରିଶ ତାରିଖରେ ଯିବୁ ବୋଲିି ଟିକେ ଜଗନ୍ନାଥ ଦର୍ଶନ କରିବୁ ଆଉ ତେଣୁ ଦୟାକରି ସେଇ ସାତଟା ବେଳକୁ ଆସିକି ପହଁଞ୍ଚିଲେ ହବ ଆଉ ଆଚ୍ଛା ହଉ ହଉ ହଉ ରହୁଛି